ହ୍ୟାଲୋ ଭାଇ ନମସ୍କାର କ'ଣ କହୁଥିଲୁ ଭଲ ଅଛି

ଘରଲୋକ ସବୁ ଭଲ ଅଛନ୍ତି ବାପା ବୋଉ ସବୁ ଭଲ ଅଛନ୍ତି ଆଉ

ହଁ ଭଲ ଅଛନ୍ତି ହଁ ଆମେ ଟିକିଏ ଏଇ ଯେଉଁ ବାଲେଶ୍ୱର କ୍ଷୀରଚୋରା ଗୋପୀନାଥ ଦେଖି ଯିବା ଯିବା କି ଟିକିଏ

ହଁ ସେଇଠି ଭଲ ଜାଗା ସେ ଠାକୁରଙ୍କୁ ଟିକିଏ ଦେଖିବା ଆଉ ବୁଲା ବୁଲି କରିକି ସେଇଆଡ଼େ ବି ଆହୁରି ଅଛନ୍ତି ଠାକୁର ସବୁ ଅଛନ୍ତି ସେଇକରେ ନୀଳମାଧବ କଣ୍ଟିଲ ସେଇଠି ଅଛନ୍ତି ସେଇଠି ତା'ପରେ ପଞ୍ଚଲିଙ୍ଗେଶ୍ଵର ଅଛନ୍ତି ଆଉ କ୍ଷୀରଚୋରା ଗୋପୀନାଥ ଏପଟେ ଅଛନ୍ତି ଆମେ ସବୁ ଦେଖିଦୁଖାକି ସେଇପଟେ ଆସିବା ଆଉ ଆମେ ପୁଅ ଝିଅ ମୁଁ ଆଉ ଇଏ ଆଉ ମୋ ଶାଶୁ ଶ୍ଵଶୁର ସମସ୍ତେ ଯିବା ହଁ ପଞ୍ଚଲିଙ୍ଗେଶ୍ୱର ସେଠି ଅଛନ୍ତି ବଢ଼ିଆ ହୋଇଛନ୍ତି ପାଣିରେ ଅଛନ୍ତି ଠାକୁର ସେଠି ଦେଖିବା ତା'ପରେ ଯେଉଁ ନୀଳମାଧବ ଠାକୁର ସେଇଠି ଅଛନ୍ତି ଦେଖିବା କ୍ଷୀରଚୋରା ଗୋପୀନାଥ ଏପଟେ ଦେଖିବା ସବୁ ଦେଖିକି ଆସିବା ଆଉ ବାହାରିବା ସେଇ ତିରିଶ ତାରିଖ ଆଡ଼କୁ ବାହାରିବା ଆଉ ଦୁଇ ଦିନ ପାଇଁ ଯିବା ଆଉ ପିଲାମାନଙ୍କର ଏଇନେକା ଖରା ଛୁଟି ହୋଇଛି ଆଉ ବୁଲିବୁଲାକି ଟିକିଏ ଆସିବା ଆଉ ଦୁଇ ଦିନ ରହିକି ଆଉ ହଁ ହଁ

ଯିବା ଟିକିଏ ବୁଲିବୁଲା କି ଦେଖିକି ଆସିବା ପିଲାମାନଙ୍କର ଛୁଟି ହୋଇଛି ସମସ୍ତେ ଘରେ ଅଛନ୍ତି ଏଇନେକା ଇଏ ଛୁଟି ଖରାଛୁଟି ଆଉ ସବୁ ବୁଲି ବୁଲାକି ଦେଖିକି ଟିକିଏ ଆସିବା ଆଉ ହଁ ସେଇଠି ସେଇଠି ତ ଏଇ ସବୁ ଅଛି ତା'ପରେ ଲାଷ୍ଟ୍ରେ ଅଛି ଆଖଣ୍ଡଳମଣି ଅଛି ତା'ପରେ ଆମେ ଇଆଡ଼େ ଆସିଲା ବେଳେ ଯାଜପୁରରେ ବିରଜା ବିରଜା ଠାକୁର ଦେଖିବା ବିରଜା ଠାକୁର ଦେଖିକି ଘରକୁ ଆସିବା ଆଉ ଆଉ ଭାଉଜଙ୍କୁ ସାଙ୍ଗରେ ନେବା ସମସ୍ତେ ଆମେ ଯିବା ସାଙ୍ଗ ହୋଇକି ଆଉ

ହଁ ହଉ ହଉ ଫୋନ୍ କରିବ ଆଉ ପଇସା ଟିକିଏ ଅଧିକ ଆଣିଥିବ ମୋର ପଇସାପତ୍ର ଟିକିଏ ନାହିଁ ତୁମେ ପଇସା ଆଣିଥିବ

ହଁ ହଁ ମତେ ଫୋନ୍ କରିବ ଠିକ୍ ଠାକ୍ କରିକି